ମୋର ଗାଈ ଗୋରୁ ପଶୁ ପକ୍ଷୀ ଏସବୁ ମେଣ୍ଢା ଗାଈ ମେଣ୍ଢା ଗାଈ ମେଣ୍ଢା ଛେଳି ଆଦି ସବୁ ରଖିଛୁ ଆମେ ଗାଈ ଗୋରୁଙ୍କୁ ରଖିବା ପାଇଁ ଅଲଗା ଗୁହାଳ ମେଣ୍ଢାକୁ ରଖିବା ପାଇଁ ଅଲଗା ଗୁହାଳ ଛେଳିକୁ ରଖିବା ପାଇଁ ଅଲଗା ଗୁହାଳ କରିଛୁ ଗାଈଙ୍କ ପାଇଁ ଗୁହାଳ କରିଥିଲୁ ତଳେ ଏ ତଳ ପ୍ଳାଷ୍ଟର୍ କରାହୋଇଛି ଯେମିତି ତାଙ୍କ ପରିସ୍ରା କଲେ ଖସିରିକି ଗୋଡ଼ ଖସିରିକି ନ ପଡ଼ିବେ ସେଥିପାଇଁ ପ୍ଳାଷ୍ଟର୍ କରିଦେଇଛୁ ଗାଈଙ୍କ ପରିସ୍ରାଟା ଆସିକି ବାହାରେ ପଡ଼ିବ ସେମିତି ପାଇପ୍ ବ୍ୟବସ୍ତା କରିଛୁ ପାଇପ୍ ସିଷ୍ଟମ୍ ଆଉ ଛେଳି ରଖିଛୁ ଛେଳି ଜାଲି ଦେଇ ରଖିଛୁ ଯେମିତି କୁକୁରଫୁକୁର ନ ମାରି ପାରିବେ ସେଥିପାଇଁ ବ୍ୟାବସ୍ଥା ତ କରିଛୁ ଜାଲି ଦେଇଛୁ ଯେମିତି ପବନ ପଶିବ ଛେଳି ଛେଳି ସବୁ ଭଲରେ ରହି ପାରିବେ ମେଣ୍ଢା ବି ରଖିଛୁ ମେଣ୍ଢା ରଖିବା ପାଇଁ ବି ସେଇଭଳିଆ ଜାଲି ସି ଜାଲି କରିଛୁ ଯେମିତି କୁକୁର କଟାସ କୁକୁର କଟାସ ବିଲୁଆଫିଲୁଆ ନ ମାରି ପାରିବେ ସେଥିପାଇଁ ଜାଲି ଦେଇକି ଆବ ଚାରିପଟେ ଆବଦ୍ଧ କରିକି ରଖିଛୁ ତାଙ୍କୁ ଖାଇ ତାଙ୍କୁ ଖାଇବାକୁ ଦୋଉ ଗାଈ ମାନଙ୍କୁ କୁଣ୍ଡା ତୋରାଣି ଦେଉ ଛେଳିମାନଙ୍କୁ କୁଣ୍ଡା ତୋରାଣି ଛେଳି ମାନଙ୍କୁ ବି ସେଇ କୁଣ୍ଡା ତୋରାଣି ଦେଉ ମେଣ୍ଡା ମାନଙ୍କୁ ସେଇ କୁଣ୍ଡା ତୋରାଣି ଦେଉ ପିଇବା ପାଇଁ ଆଉ ଭାତ ବି ଦେଉ ଏବଂ ପଚା ପନିପରିବା ବି ଖାଆନ୍ତି ଡାଳ ପତ୍ର ବି ଖାଆନ୍ତି ଘାସ ବି କାଟିକି ଦେଉ ତାଙ୍କୁ ତାଙ୍କ ଦେହପେହ ଖରାପ ହେଲେ ଜ୍ୱର ହେଲେ କିମ୍ବା କୌଣସି ରୋଗ ହେଲେ ତାଙ୍କୁ ପଶୁ ଡାକ୍ତର ଆଣିକି ଦେଖାଉ ତାଙ୍କୁ ଗାଈ ଗୋରୁ ବହୁତ ଭଲରେ ରଖିଛୁ ସେଥିପାଇଁ ଗୁହାଳ କରିକି ରଖିଛୁ ତାଙ୍କୁ